ହଁ ଗାଁ ରେ ଘର କରିବା ତିଆରି ସମୟରେ ସବୁ ଦୃଷ୍ଟିକୁ ସବୁ ଆଡକୁ ଦୃଷ୍ଟି ଦେଇଥାନ୍ତି ଯେମିତିକି ହେଲା ନିଜର ଶୌଚାଳୟ ନିଜର ରୋଷେଇ ଘର କିପରି ହେବା ଦରକାର ପୂଜା ଜାଗା କିପରି ହେବା ଦରକାର ପରିବାର ସଦସ୍ୟ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ତାଙ୍କର ନିଜର ଘର ରହିଥିବା ଦରକାର ଏବଂ ନିଜର ପାରିଶ୍ରମିକ ଅନୁସାରେ ଘର ଆପଣଙ୍କୁ ଯେତିକି ଦରକାର ହେବ ଆପଣ ସେତିକି ହିଁ ବନେଇବା ଦରକାର ଗାଁ ମାନଙ୍କରେ ସେ ଅନୁସାରେ ଦେଖିକି ହିଁ ଘର ତିଆରି କରୁଛନ୍ତି ଏବଂ ଘରକରା ଯୋଜନା ବିଷୟରେ ମୁ ଜାଣିଅଛି ସେହି ଯୋଜନା ଯେଉଁମାନଙ୍କୁ ଲୋକମାନଙ୍କୁ ଘର ମିଳି ମିଳିନାହିଁ ଯେଉଁମାନଙ୍କର ବାସସ୍ଥାନ ନାହିଁ ସେହିମାନଙ୍କୁ ଏହି ଘରକରା ଯୋଜନାରେ ଘର ମିଳୁଅଛି ସେମାନେ ନିଜ ନିଜପାଇଁ ନିଜ ରହଣି ରହଣି ପାଇଁ ଘର ତିଆରି କରୁଛନ୍ତି ଗାଁ ମାନଙ୍କରେ ବିଭିନ୍ନ ପ୍ରକାରର ଘର ଦେଖିବାକୁ ମିଳିବ ମିଳେ ଚାଳ ଘର ଛାତ ଘର ଆଜ୍ବେଷ୍ଟସ୍ ଘର ଟିଣ ଘର ଏବେ ତ ପ୍ରତି ଗାଁ ମାନଙ୍କରେ ଆଉ ବେଶୀ ଚାଳ ଘର ଦେଖିବାକୁ ମିଳୁନାହିଁ ଏବେ ସମସ୍ତେ ସରକାରଙ୍କର ଯୋଜନା ଦ୍ୱାରା ଛାତ ଘର କରିସାରିଲେଣି ସାମ୍ପ୍ରତିକ ବର୍ଷ ଗୁଡିକରେ ଏହି ସବୁଆଡ଼କୁ ଦୃଷ୍ଟିରେ ରଖି ଯୋଜନା ଯୋଗୁଁ ଦିନ ପରେ ଦିନ ସମସ୍ତଙ୍କ ଜୀବନ ଶୈଳୀ ବଦଳି ବଦଳିବା ଭଳିଆ ଘରର ରହିବ ଜାଗା ମଧ୍ୟ ବଦଳିବାରେ ଲାଗିଛି